ହ୍ୟାଲୋ ଡେଲିଭରି ବୟ ମୁଁ ସଂସାରରୁ ମୋନାରମା ଅନ୍ତ କହୁଥିଲି ମୁଁ ଯେଉଁ ବିରିୟାନିଟି ଅର୍ଡ଼ର୍ କରିଥିଲି ଆଉ ସେଟା ତ ଗୁଟେ ବେଳେ ପହଞ୍ଚିବା କଥା ଆଉ ଏତେ ପର୍ଯ୍ୟନ୍ତ ବି ବାରଟା ସାଢ଼େ ବାରଟା ଗୁଟେ ପାଖାପାଖି ହେଇଗଲାଣି ଆଉ ପହଞ୍ଚିଲା ନାଇଁ ଆଉ ଆପଣ ତାହାହେଲେ କେତେବାଟ ପହଞ୍ଚିଲେ ମୁଁ ବି ତ ଅର୍ଡ଼ର୍ଟାକୁ ଅପେକ୍ଷାରେ ଅଛି ଶୀଘ୍ର ଟିକେ ପହଞ୍ଚିଥିଲେ ଭଲ ହୋଇଥାନ୍ତା ମୁଁ ବି ଆଉ କେତେ ସମୟ ଅପେକ୍ଷା କରିବି ବେତନଟି ପହଞ୍ଚିଲେ କି ବେତନଟିରୁ ବାମ ସାଇଡ଼୍ରେ ଆସିବେ ବାମରେ ସାଇଡ଼୍ ରୋଡ଼୍ରେ ଆସିବେ ସଂସାର ଛକରୁ ଆମ ଘର ଅଛି ପଡ଼ିଯିବ ସେଇ ଟରନିଙ୍ଗଟା ପାଖରେ ଆଉ ସେଇଠି ମୁଁ ସେଇଠି ଠିଆ ହୋଇଛି ଆଉ ଶୀଘ୍ର ଟିକେ ଆସିଥିଲେ ଭଲ ହୋଇଥାନ୍ତା ଆଉ ଛୁଆ ପିଲାମାନେ ତ ବହୁତ ତମ ଅପେକ୍ଷାରେ ଅଛନ୍ତି ବିରିୟାନି ଖାଇବେ ବୋଲି ତମେ ଟିକେ ଜଲ୍ଦି ଆସିଥିଲେ ଭଲ ହୋଇଥାନ୍ତା ଟିକେ ଭାଇ ତମେ ଟିକେ ଜଲ୍ଦି ଆସ ଆଉ ହଉ ତାହାହେଲେ ରଖୁଛି